ଗଛ ଲଗାଇବା ଗୋଟିଏ ପୂର୍ଣ୍ଣ କାମ ସେ ପରିବା ହେଉ କିମ୍ବା ଅନ୍ୟାନ୍ୟ ଗଛ ହେଉ ଆମେ ଗଛ ଲଗାଇଥାଉ ପରିବାର ପରିବେଶ ବାତାବରଣ କିପରି ଭଲ ରହିବ ସେଥିମଧ୍ୟରୁ ଆମେ କିଛି ପରିବା ଗଛ ମଧ୍ୟ ଲଗାଇଥାଉ ଏବଂ ଫୁଲ ଗଛ ବି ମଧ୍ୟ ଲଗାଇଥାଉ ବଗିଚାରେ ଯେତେବେଳେ ଆମେ କିଛି ଗଛ ଲଗାଉ ସେତେବେଳେ ଆମେ ବଗିଚାକୁ ସଫା କରିଥାଉ ଏବଂ ଚାରି ଚତୁର୍ପାଶ୍ୱ କିପରି ପରିଷ୍କାର ହେବ ସେଥିପ୍ରତି ଆମେ ଧ୍ୟାନ ଦେଇଥାଉ ତ ସେତେବେଳେ ଯେତେବେଳେ ଆମେ କୌଣସି ଗଛ ଲଗାଇଥାଉ ସେତେବେଳେ ସେ ଗଛକୁ କିପରି ଯତ୍ନ ନିଆଯିବ ତା ପ୍ରତି ଆମେ ଧ୍ୟାନ ଦେଇଥାଉ ସେଥିରେ କେମିତି ସାର ଦିଆଯିବ ଖତ ଦେବା ତା'ର କୀଟନାଶକ ପୋକ ସବୁ କୀଟନାଶକ ଛିଞ୍ଚନ କରି ସେ ପୋକ ସବୁ କିପରି ମାରିବା ତା ବ୍ୟବସ୍ଥା କରିଥାଉ ଏବଂ ତା ଫଳରେ ଆମକୁ ବହୁତ ସାହାଯ୍ୟ କିଛି ପରିବା ଗଛ ଲଗାଇବାରୁ ଆମକୁ ବହୁତ ସାହାଯ୍ୟ ମିଳିଥାଏ ଆମକୁ କିଛି ପରିବା ଗଛ ଲାଗିବାରୁ ଆମ ଘରରେ ରୋଷେଇ କରିବାରେ କିମ୍ବା ଫଳ ଗଛ ହେଲା ଆମକୁ ପରିବାର ଭରଣ ପୋଷଣରେ ସାହାଯ୍ୟ ହୋଇଥାଏ ଆମେ ଏଥିରୁ ବହୁତ ଲାଭବାନ ପାଇଥାଉ ଏବଂ ଅନ୍ୟକୁ ବିକ୍ରି ମଧ୍ୟ କରିପାରିବେ ବିକ୍ରି କରିବା ଫଳରେ ଆମକୁ କିଛି ଟଙ୍କା ମିଳିଥାଏ ଏବଂ ସେଇ ଟଙ୍କାର ଟଙ୍କା ଆମେ ଅନ୍ୟ କାମରେ ଲଗାଇଥାଉ ଆମେ ଯେତେବେଳେ ଅନ୍ୟକୁ ଗଛ ଲଗାଇଦେବା ପାଇଁ ସାହାଯ୍ୟ କରିଥାଉ ସେତେବେଳେ ଆମକୁ ବହୁତ ଖୁସି ଅନୁଭବ ହେଇଥାଏ କାହିଁକି ଇଏ ସେଥିପାଇଁ ଆମେ କିଛି ଲାଭ ପାଇଥାଏ ଏବଂ ତାହାକୁ ବି କିଛି ଲାଭ ପାଇବାରେ ପାଇବ ବୋଲି ଆମେ ତାକୁ ଉପଦେଶ ଦେଇଥାଉ ସେଥିପାଇଁ ଆମେ ଗଛ ଲଗାଇଥାଉ ଗଛ ଲଗାଇବା ଫଳରେ ଆମକୁ ବହୁ କିଛି ସାହାଯ୍ୟ ମିଳୁଛି ଏବଂ ସୁବିଧା ମଧ୍ୟ ମିଳୁଛି ଏବଂ ଆମେ କିଛି ଅର୍ଥ ମଧ୍ୟ ପାଉଛେ